ଜୀବିକା ପାଇଁ ଏବେ ମୁଁ ନିର୍ଦ୍ଧାରିତ ସେମିତି କିଛି କରୁନାହିଁ କିଛି ରୋଜଗାର ମୋର ନାହିଁ ମୁଁ ଏବେ ଟିକିଏ ବେକାରିଆ ହେଇକି ବୁଲୁଛି ତଥାପି ଯାହା ହଉଛି ମୋ ଦ୍ୱାରା ମୁଁ ସେତିକ କରିପାରୁଛି ଛୋଟମୋଟ ଜାଗାରେ ହାତ ବଟେଇକି କେଉଁଠି କ'ଣ ସିଲେଇ କରିଦେଇକି କେଉଁଠି ରୋଷେଇ ବାସ ଟିକିଏ କରିଦେଇକି ମୁଁ ମୋର ପଇସା ଧରିକି ଆସିଥାଏ ଏଇଭଳି ଭାବରେ ମୋର ଦିନିଆ ଚାଲେ ଆଉ ଏଇଟାରେ କ'ଣ କହୁଛନ୍ତି ତିନିଶହ ଟଙ୍କା ଦେବେ ଲାଷ୍ଟକୁ ଦେଖିବା ସେ କ'ଣ କରୁଛନ୍ତି ସେ ଯାହା ହେବ ଭଲ ହେବ ପଇସାପତ୍ର ଟିକିଏ ପାଇଲେ ଗଲା ମୋର ତ ମୋର ତ ଅଛନ୍ତି ସବୁ ଭାଇଭଉଣୀ ମା' ବାପା ଅଛନ୍ତି ସେ ମୋତେ ଦେବେ ଦେଉଛନ୍ତି କିନ୍ତୁ କେତେ ନିର୍ଭର ହେବୁ ଆମେ ଯଦି କିଛି ନ ଦେବୁ ସିଏ ଆଉ କେତେ ଦେବେ ସେଇଥିପାଇଁ ଆମେ କିଛି କାମକାର୍ଯ୍ୟ କରିଦେବା କଥା ମୁଁ ଖୋଜୁଛି ଦେଖିବା କ'ଣ ହଉଛି ମୋତେ କିଛି ତ ଏଇନା କାମ ମିଳୁନାହିଁ ଦେଖିବା ଯଦି ମିଳିଲା ଭଲ ହେବ ଟିକିଏ ମଙ୍ଗଳ ହୁଅନ୍ତା ଆମର ଆମ ଭଗବାନ ଟିକିଏ ଆମକୁ ସାହା ହୁଅନ୍ତେ ଦେଖାଯାଉ କ'ଣ ହଉଛି